ମୋ ଜୀବନରେ ମିଳିଥିବା କେତେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ବିଷୟରେ ମୁଁ ଯେତେବେଳେ ପାଠ ପଢ଼ୁଥିଲି ସେତେବେଳେ ପ୍ରକୃତରେ ଏତେ କିଛି ଜାଣିନଥିଲି କିନ୍ତୁ ଯେତେବେଳେ ବାପା ଏକ୍ସପାୟାଡ଼୍ କରିଗଲେ ମୋର ଏଇଟ୍ କ୍ଲାସ୍ରୁ ତା'ପରେ କିନ୍ତୁ ପାଠ ପଢ଼ିବା ପାଇଁ ମୋ ପକ୍ଷେ ଟିକେ କଷ୍ଟ ଥିଲା ତା'ପରେ ଗଲି ପ୍ଲସ୍ ଟୁ ସାଇନ୍ସ୍ ପଢ଼ିବାରେ ମୋତେ ବହୁତ କଷ୍ଟ ହେଲା ଯେଉଁ ବି ଟ୍ୟୁସନ୍ ଫିଉସନ୍ ନେବା ପାଇଁ ତା'ପରେ ଯାହାହଉ ମୁଁ ଆ ଏସ୍ସି ପଢ଼ି ସାରିବା ପରେ ମୋର ପାଠ ପଢ଼ା ବନ୍ଦ ହେଲା ତ ମୁଁ ଚାହିଁଲି କି ଏଠି ଯେଉଁ ନିଜେ ଟ୍ୟୁସନ୍ ଫିଉସନ୍ କରିକି ଆଉ କ୍ଲିଅର୍ କରିବା ପାଇଁ ତ ସେଇଟା ଆଉ କ୍ଲିଅର୍ ହେଲାନି କିନ୍ତୁ ଯଦି ସେତେବେଳେ ପ୍ଲସ୍ ଥ୍ରୀ ହଁ ପ୍ଲସ୍ ଥ୍ରୀରେ ଯଦି ସାଇନ୍ସ୍ରେ କମ୍ପ୍ଲିଟ୍ କରିଥାଆନ୍ତି ମୋତେ ଏତେ ଅସୁବିଧା ଭୋଗିବାକୁ ପଡ଼ିନଥାନ୍ତା ଯେଉଁଟାକି ମୁଁ ଏବେ ବୁଝୁଛି ଯଦି ସେତେବେଳେ ଖଟିଥାନ୍ତି ସେତେବେଳେ ପଢ଼ିଥାନ୍ତି ତ ଏବେ ମୋତେ ଏତେ ଅସୁବିଧାର ସମ୍ମୁଖୀନ ହେବାପାଇଁ ପଡ଼ିନଥାନ୍ତା ଏବେ ଯେଉଁ ମୋତେ ଗୋଟେ ଏନ୍ ଜି ଓ କାମରେ ଏନଗେଜ୍ ରହିବା ପାଇଁ ପଡ଼ିନଥାନ୍ତା କି ଏତେ ପରିଶ୍ରମ କରିବା ପାଇଁ ପଡ଼ିନଥାନ୍ତା ତେଣୁ ସେଇ ସମୟର ଶିକ୍ଷାଟା ମୁଁ ଯଦି ସଦୁପଯୋଗ କରିଥାଆନ୍ତି ମୋତେ ଫିଉଚର୍ରେ ଏତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥାନ୍ତା